ଭାରତର ଜଳବାୟୁ ଅତି ଉନ୍ନତ ଆମ ଓଡ଼ିଶାରେ ମଧ୍ୟ ପଶ୍ଚିମ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯାହା କେରଳରୁ ଆସୁଛି ଏହି ଜୁନ ଚାରି ପାଞ୍ଚରେ ଆସିଲେ ଆଠ ଦଶ ଦିନ ପରେ ଓଡ଼ିଶା ଛୁଇଁବ ଏବଂ ଏହି ଜଳବାୟୁ ଦ୍ୱାରା ବର୍ଷା ହେବ କୃଷକ ମନରେ ହସ ଫୁଟିବ ତେଣୁ ଏହା ଭାରତ ବର୍ଷର ବିଭିନ୍ନ କ୍ଷେତ୍ରରେ ମରୁଭୂମି ଅଞ୍ଚଳ ରାଜସ୍ଥାନରେ ଗରମ ଜଳବାୟୁ ଏବଂ ଆମର ଉତ୍ତର ପ୍ରଦେଶ ଉତ୍ତରାଞ୍ଚଳ ଆଉ ଉତ୍ତରାଞ୍ଚଳରେ ଜଳବାୟୁ ମଧ୍ୟ ଭିନ୍ନ ତେଣୁ ଭିନ୍ନ ଭିନ୍ନ ଜଳବାୟୁ ହେଲେ ମଧ୍ୟ ଭାରତ ବିଦେଶର ଅନ୍ୟାନ୍ୟ ଦେଶ ଭଳି ଭାରତର ଜଳବାୟୁ ଅତି ଭଲ ଜଳବାୟୁ